ହଁ କୁହନ୍ତୁ ସାର୍ ଖାଇବା କ'ଣ ଦରକାର କୁହନ୍ତୁ ସାର୍ ଅଛି ବୋଲି ହଁ ମିଳିଯିବ କ'ଣ କହୁନାହଁନ୍ତି ଅର୍ଡ଼ର୍ କୁହନ୍ତୁ ହଁ ମିଳିଯିବ ମିଳିଯିବ ଆପଣଙ୍କୁ ଆଉ କ'ଣ ଦରକାର କୁହନ୍ତୁ କ'ଣ ଭେଜ୍ ରେ ଅଛି ଆମର ପନିର୍ ଅଛି ମସରୁମ୍ ଅଛି

ଆମର ମାଛ ଛେଛେଡ଼ା ସବୁଠୁ ଭଲ ମାଛ ମୁଣ୍ଡ ଛେଛେଡ଼ା ହୁଁ ମୁଣ୍ଡ ଏବେ ହାଇଲାଇଟ୍ ବୋଲି କହିଲେ ମାଛ ଛେଛେଡ଼ା ମୁଣ୍ଡ ମିଠା ଅଛି ଆମର ଦୁଇ ତିନି ପ୍ରକାର ମିଠା ଅଛି ଆପଣ କୋଉଟା ନେବେ ଛେନା ଗଜା ଅଛି ଛେନା ପୋଡ଼ ଅଛି ଆମର ଏଠି ଛେନା ପୋଡ଼ ଛେନା ପୋଡ଼ ଆମର ଏଠି ଭଲ ହଉ କେତେ ହଁ ହଁ ହଁ

ସୋଢା ବୋଲି କହିଲେ ତ ଆମର ଏଠି ଥଣ୍ଡା ଅଛି ଥଣ୍ଡା ଗୁଡ଼ାକ ହେଉଛି କୋକାକୋଲାର ଅଛି ସ୍ପ୍ରାଇଟ୍ ଅଛି ହଁ ଆଉ ବୁଲାବୁଲି କରିବା ପାଇଁ ତ ଅନେକ ଜାଗା ଅଛି ହଁ ସେଠିକି ଗଲାପରେ ଖାଇବା ମିଳିଯିବ ସେଠି

ପାର୍ସଲ୍ ଟା ବେଶୀ ନାଇ ଆପଣଙ୍କୁ ଆପଣ ତ ଏବେ ଅର୍ଡ଼ର୍ କଲେ ଆଉ

ଚାରିଟା ବିରିୟାନୀ ଠିକ୍ ଅଛି ପନ୍ଦର କୋଡ଼ିଏ ମିନିଟ୍ ଭିତରେ ପହଞ୍ଚି ଯିବ